ଆଜ୍ଞା ନମସ୍କାର ଭଲ ଅଁଛନ୍ ଆଜ୍ଞା ଯେ ଆମର୍ ତ ଇଟା କାଣା ବଳସନ୍ ନ କିଡ଼ା ଲାଗି ଯାଉଛେ ଧାନ୍ ରେ ଉଷୋ କେନ୍ ଟା ଦେବା କୁହ ଭଲ ଉଷୋ ଗୁଟେ ଦିଅ ଆସିଛେ ଘେ ଇଟା ଯେଣ୍ଟା ବଡ଼ ବଡ଼ କିଡ଼ା ଇଟା ଲାଗୁଛେ ଧାନ୍ ପତର୍ ପୁରା ଖାଇଦେଲେନା ଯେନ୍ ଫୁଲ୍ ବାହାରୁଛେ ଧାନଫୁଲ୍ ସେଟାକେବି ଖାଇଦଉଛନ୍ ତ ଇତାର ଲାଗି ଗୋଟେ ଉଷୋ ଦିଅ ଭଲ୍ ଟା ହେନ୍ତାକେ ଆରୁ ସାରବିତ ଦରକାର ଥିଲା ଯେନ୍ତା ଆମର୍ ଧାନ୍ ବାହାରୁଛେ ନା କାଏଁ ସାର ଦେମୁ ହୋ ଇଟା କୁହ ହେନ୍ତା କାଏଁ ହଉ ଠିକ ଅଛି ହେନ୍ତା ହେଲେ ଗୁଟେ ଗୁଟେ ବସ୍ତା ଦିଅ ହଁ ଗୁଟେ ଗୁଟେ ବସ୍ତା ଇଟା କାଢ଼ ହଁ ଆରୁ କାଣା ବୋଲୁଥିଲି କେନ ଆମର୍ ଇଟା ଜେଣ୍ଟା ବଡ଼ ଝରୋରେ ଅଛେ ତିନ ଏକଡ଼୍ ଜମି ଅଛେ ତିନି ଏକଡ଼୍ ଜମି ଅଛେ ତ ସେନେ ତିନ ଏକଡ଼୍ ଜମି ନେ କେତେ ଇଟା ସାର ଖାଇବା ଟିକେ କୁହ ଡିଏପି ୟୁରିଆ କାଣା କାଣା ସବୁ କୁହ ବସ୍ତେ ବସ୍ତେ ଖାଇବା କାଏଁ ବସ୍ତେ ବସ୍ତେ

ଆରୁ ଜେନ୍ତା ଇ ଟିଟଲାଗଡ଼ର ଇଟା ଉଷୋ ଇଟା କେତେ ଏମଏଲ ଖଣେ ନେଲେ ହେବା ଇଟା କେତେ ନେଲେ ହେବା କେତେଟା ବୋତଲ ଅ ତ ଇଟା ସାର କେତେ ଟଙ୍ଗା ପଡ୍ ଶହେ ଶହେ ନା ଆଜ୍ଞା ହଁ ଠିକ୍ ଅଛେ ଇଟା ଉଷୋ କେତେ ଟଙ୍ଗା ପଡ଼ବା ଇଟା ପାଁଶହ ଭିତରେ ଦୁଇଟା କି ଗୁଟେ ଉଷୋ ପାଁଶହ ଗୁଟେ ଗୁଟେ ଅହ ତାହେଲେ ମୁଇଁ ତା ଆନିଛେ ଟଙ୍ଗା ଚାର ହଜାର ଆନିଛେ ସାର ଆରୁ ଉଷୋ ହେବା ତ

ହଉ ସର୍ଟ ହେଲା ବୋଏଲେବି ଉଧାର ଉଧିର୍ ଦିଥ ଆମେଁ ଧାନ୍ ଧୁନା ହେଲେ ଦେମା ପଇସା ଆରୁ ସେଇ ହିସାବ୍ ରେ ହଁ ହଁ ହେଟା ହେଟାନେଁ ହେଟାନେଁ ଆଜ୍ଞା ହେଟା ଏଛେନ ଠିକ୍ କଥା ଗୁଟେ କହିଲ ଜେନ୍ତା ଭାବ ବିଶ୍ୱାସ କଥା ଚାଷି ଆର ଦୁକାନଵାଲାନେ ହେତକି ରହିବା କଥା କଥାଟା ଆରୁ ହଏ ଚଲବା କାଏଁ ହଏ ହେଟାବି ସଥ୍ କଥା କାଞ୍ଜେ ତମେବି ଗାଁଲୋକ୍ ମୁଇଁବି ଗାଁଲୋକ୍ ନେଇ ଦେବ ବୋଏଲେ ଆର ତମେ ନାଇଁ ଦେବ ବୋଏଲେ କିଏ ଦେବା ମୋତେ ତାପରେ କାଣା ବୋଲୁଥିଲି କେନ ହଉ ଇଟା ସବୁ ଭରାଭୁରି କର ହେନ୍ତା ହେଲେ ଯେ ବର୍ଷା ହଉଛେ ଯେ ବର୍ଷା ପାଏନ ହେନ୍ତା କାଏଁ ହେନ୍ତା ହେଲେ ଠିକ୍ ଅଛେ ବର୍ଷା ଯଉଟା ଲଘୁଚାପ ଦୁଇ ତିନ୍ ଦିନ୍ ହେବାକାଞ୍ଜେ ବର୍ଷା ଛାଡୁ ଆରୁ ପହେଲା ଉଷୋ ଦିଦେମିକି ପହେଲା ସାର ଦେମି ହଁ ଠିକ୍ ଅଛେ ହେନ୍ତା ହେଲେ ତାହେଲେ ମୁଇଁ ନେଇକିନା ଯଉଁଛେ ହେନ୍ତା ହେଲେ ନମସ୍କାର ଆଜ୍ଞା